ଆମେ ଆମ ବଗିଚାନ ଖତ୍ ମାଏଟ୍ ଆଉ ପତର୍ମାନକୁ କୁହେଇକରି ବି ସେ ନୂଆ ଫୁଲ ଗଜ୍ମାନକୁ ଦେସୁଁ ସେନ ଦେଲେ ସେ ଫୁଲ୍ ମାନେ ବଡ଼୍ ବଡ଼୍ ହେସି ଆଉ ପତର୍ମାନେ କୁହେଇକରି କୁହାଲ୍ ପତର୍ ଖତ୍ ସବୁ କୁହେଇକରି ତାହାକେ କମ୍ପୋଷ୍ଟ ଖତ୍ କରସୁଁ ନଡ଼ିଆକେ କତାକେ ପାନି ଭିଜେଇକରି ତାହାକେ ନଡ଼ିଆ ଖତ୍ କରସୁଁ ଆଉ ସେନ ଦେଲେ ଫୁଲ୍ମାନେ ବଡ଼ ବଡ଼ ହେସି ଆଉ ଫୁଲ୍ ଗଛକେ ବହୁତ୍ ସୁନ୍ଦର କରି ଯତନ୍ କରି ରଖ୍ସୁଁ ଆମେ ଆଉ ବହୁତ୍ ବଡ଼୍ ବଡ଼୍ ଫୁଲ୍ ହେସି ଆମର୍ ଫୁଲ୍କେ ଆମର୍ ବଗିଚାକେ ଲୋକ୍ ଦେଖି ଆଏସନ୍ ଆଉ କହିସନ୍ କିନି ତମର୍ ଫୁଲ୍ ଏନ୍ତା କାଣା ଦେଇଛ ଯେ ବହୁତ୍ ବଢ଼ିଆ ହେଇଛେ ବୋଲସନ୍ ଆମେ ବୋଲସୁଁ ଆମେ କିଛି ନାଇଁ ଦେଇ ଆମେ ସାଧାରଣ ଖତ ଦେଇଛୁଁ ବେଲେ ଆମେ କମ୍ପୋଷ୍ଟ ଖତ୍ ଦେଇଛୁଁ ନଡ଼ିଆ ଖତ୍ ଦେଇଛୁଁ ମାଟ୍ ନ ମିଶେଇକରି ମାଟ୍କେ ଆଉ ସେ ଖତ୍କେ ମିଶେଇକରି ଭଲ୍ସେ ଦେଇଛୁଁ ଭଲ୍ସେ ଦେଇକିରି ଚାରିଆଡ଼େ ପାଏନ୍ ଦେଉଛୁଁ ତାହାକେ କରିଛୁଁ ତାର୍ ପରେ ତାର୍ ଗଛର୍ ଯତନ୍ ନେଇଛୁଁ ପୋକ୍ କୀଡ଼ା ଲାଗିଥିବା ତାହାକେ ବାହାର୍ କରିକରି ପକେଇ ଦେଉଛୁଁ ଅଲ୍ଗା ଜାଗାନ ପକେଇନେଲେ ଆଉ ସେ ପୋକମାନେ ଆସିକରି ଲାଗି ନାଇଁପାରନ୍ ସେ ଭିତରେ ପକାଲେ ସେ ପୋକ୍ ଫେର୍ ଚଢ଼ିକରି ସେ ଗଛକେ ଚଢ଼ବା